ନମସ୍କାର ବାବୁ ମୁଁ ନବରଙ୍ଗପୁର ହସ୍ପିଟାଲ୍ ଅଥରିଟିରୁ କହୁଥିଲି ନବରଙ୍ଗପୁର ହସ୍ପିଟାଲ୍ରେ ଆଡ଼ମିଟ୍ ଅଛ କି ହଁ ହଁ ଯେମତିକି ସବୁ ସୁବିଧା ମିଳିବା କଥା ମିଳୁଛି କି ହୁଁ ଯୋଉ ଯୋଉ ମେଡିସିନ୍ ପତ୍ର ଦେବାକଥା ଦେଉଛନ୍ତି ତ ହଁ ଯେମିତିକି ସ୍ମାର୍ଟ କାର୍ଡ୍ର ଦ୍ୱାରା ଯେଉଁ ପଚାଶହଜାର ଟଙ୍କାର ଫ୍ରି ଅପରେସନ୍ ହୁଏ ସେଇଟା ହେଉଛି ପରା ଆଉ ଆମ ହସ୍ପିଟାଲ୍ରେ ବି ସବୁ ସୁବିଧା ଅଛି ଯେମିତିକି ଅଲଟ୍ରାସାଉଣ୍ଡ୍ ସବୁ ସୁବିଧା ଅଛି ରିପୋର୍ଟ୍ ହଁ ହଁ କିଛି ଅସୁବିଧା ନାହିଁ ତ

ତୁମ ନାଁ କ'ଣ ବାବୁ ହଁ ତୁମ ଗାଁ କୋଉଠି ଆଁ ହଁ କେବେ କେବେ ଜଏନ୍ ହୋଇଛ ଦଶଟା ଖଣ୍ଡେ ହୋଇଗଲା କ'ଣ ଦେହ କ'ଣ ଖରାପ ଥିଲା କ'ଣ ହୋଇଥିଲା ହଁ ଷ୍ଟୋନ୍ ଯୋଗୁଁ ଜଏନ୍ ହୋଇଥିଲ ଅଲଟ୍ରାସାଉଣ୍ଡ୍ କରାଇଥିଲ ହୁଁ ହୁଁ ହୁଁ ଅପରେସନ୍ କରିଥିଲେ ହଁ ଯେମିତି ଅପରେସନ୍ କଲେ ଫ୍ରି ସ୍ମାର୍ଟ ସ୍ମାର୍ଟ କାର୍ଡ଼ରେ ଫ୍ରି କେତେଗୋଟି କରିବେ ଚାଳିଶ ପଚାଶ ହଜାର ଟଙ୍କା ସେଇଟା ଜାଣିଛନ୍ତି କି ନାହିଁ ହଁ ହଁ ହଁ ହଁ ହଉ ଆଉ ଯେମିତି ଗଭରନମେଣ୍ଟ୍ ଦ୍ୱାରା ସବୁ ମେଡିସିନ୍ ମିଳେ ଏଇ ସୁବିଧା ବି ଅଛି ପ୍ରତ୍ୟେକ ହଁ ଆଉ ଡକ୍ଟର୍ ଡକ୍ଟର୍ମାନେ ଭଲ ଚିକିତ୍ସା କରୁଛନ୍ତି ତ ଆ ହାଁ ହାଁ ମୁଁ ହସ୍ପିଟାଲ୍ ଅଥରିଟିରୁ କଲ୍ କରିଥିଲି ବାବୁ ନବରଙ୍ଗପୁର ଗଭରନମେଣ୍ଟ୍ ଅଥରିଟିରୁ ଯେମିତିକି ରୋଗୀଙ୍କୁ ଭଲ ଚିକିତ୍ସା ମିଳୁଛି କି ନାହିଁ ତା ବିଷୟରେ ଜାଣିବାକୁ ମୁଁ ଫୋନ୍ କରିଥିଲି ହଁ ହଉ କିଛି ଯଦି ଅସୁବିଧାର ତାହେଲେ ଆମେ କଲ୍ କରିବୁ ନା ଆଉ କିଛି ପ୍ରୋବ୍ଲେମ୍ ନାହିଁ ତ କଲ୍ କରନ୍ତୁ ମାନେ ଟୋଲ୍ ଫ୍ରି ନମ୍ବର୍ଟା ଏଇଟା ଅଥରିଟିର ଟୋଲ୍ ଫ୍ରି ନମ୍ବର୍ ହଉ ସମୟ ଦେଇଥିବାରୁ ଧନ୍ୟବାଦ